ଆମ ଗାଁ ରାଜନଗର ଆମ ଗାଁରେ ବହୁତ ଲୋକ ବାସ କରନ୍ତି ଶହେ ପାଞ୍ଚ ଲୋକ ଶହେ ପାଞ୍ଚ ଘର ବହୁତ ଲୋକ ବାସ କରନ୍ତି ବହୁତ ଲୋକ ଯାଇଛନ୍ତି ଚାକିରି ରେ ଆଉ ଯାହା ଅଛନ୍ତି ଫସଲ କରୁଛନ୍ତି ଜମିଜୁମା ଧରିକି ସେ ଖୁସିରେ ଅଛନ୍ତି ଆମ ଗାଁରେ ଦୁଇଟା ପୋଖରୀ ପିଲାମାନେ ଖେଳକୁଦ କରନ୍ତି ବହୁତ ଖେଳପଡ଼ିଆ ରେ ଦୋଳପୂର୍ଣ୍ଣମୀ ହୁଏ ଆମ ଗାଁରେ ରଥଯାତ୍ରା ବି ହୁଏ ରଜ ସବ ଭଲମନ୍ଦ ଯେତେକ ଭଲ ପର୍ବ ଦଣ୍ଡନାଚ ଆମ ଗାଁରେ ହୁଏ ଆମ ଗାଁରେ ଫସଲ ଠୁ ଧରିକି ଲୋକମାନେ ସ୍ତ୍ରୀ ଲୋକ ମାନେ ବି ବହୁତ କାମ କରନ୍ତି ଦୋକାନ ବଜାର ଦେଇଛନ୍ତି ଭଲ କାମ ସମସ୍ତେ କରି ଭଲ ପିଲା ପାଠ ପଢ଼ୁଛନ୍ତି ଭଲ କାମ କରିକି ରହୁଛନ୍ତି